ହ୍ୟାଲୋ ଆପଣ ଡ଼କ୍ଟର ରିଙ୍କୁ ଜେନା କହୁଥିଲେ ଆଉ ଆପଣ ଯେଉଁଠି ମୋର ଯେଉଁ ଜ୍ୱର ଥଣ୍ଡା ଟିକେ ହୋଇଯାଇଛି ଆପଣ ମେଡ଼ିସିନ ଫେଡ଼ିସିନ କିଛି ଲେଖିପାରିବେକି ହଁ ସେମିତିରେ ଲକଡ଼ାଉନ ଚାଲିଥିଲା ଏଇନା ଟିକେ ଅଧିକ ବି ହୋଇ ଯାଇଛି ଟୋଟାଲ ଛାଡ଼ୁନି ବି ଏହି ପନ୍ଦର କୋଡ଼ିଏ ଦିନ ହେବ ନା ଏମିତି ମେଡ଼ିସିନ ଦୋକାନରେ ଏମିତି ଜ୍ୱର ଥଣ୍ଡାର ମେଡ଼ିସିନ ଆଣିଥିଲି ହଁ ମୁଁ ସାର ଜାଣିନଥିଲି ଅଳ୍ପ ଅଳ୍ପ ହୋଇଥିଲା ବୁଝିଲେ ଆ ସେ ଅଳ୍ପ ଅଳ୍ପ ହୋଇଥିଲା ସାର ମୁଁ କମିଯିବ ବୋଲି ମୁଁ ଯାଇକି ଫାଷ୍ଟେ ଗୋଟିଏ ମେଡ଼ିସିନ ଦୋକାନ ଯାଇ ଜ୍ୱର ଥଣ୍ଡାର ମେଡ଼ିସିନ ଆଣିଲି ଆ ଖାଇଲିଯେ ଯେମତି ଏଇନା ମେଡ଼ିସିନ ସବୁ ଖାଇଲି ଯେମତି ସରିଗଲା ପୁଣି ଯେମତି ଛାଡ଼ିଦେଲା ପୁଣି ଆଉ ଟିକେ ଅଧିକ ହେଲାଣି ଟୋଟାଲ ଛାଡ଼ୁନି ଆପଣଙ୍କ ମେଡ଼ିକାଲଟା ଏଇନା କେଉଁଠି ଅଛି କେଉଁଠି

ଆଉ ସେ ଯେଉଁ କହୁଥିଲି କେତେବେଳେ କଣ ଗଲେ ଆପଣ ଦେନ ଥିବେ ସାଙ୍ଗ ସାଙ୍ଗ ମେଡ଼ିସିନଟା ଦେଖିକି ଦେବେ ଆଉ କଣ ଟିକେଟ ହେରିକା କଣ ଅଛି କି ମାନେ ମେଡ଼ିସିନ ମେଡ଼ିସିନ ନେବାପାଇଁ ନା ଏମତି ଡ଼ାଇରେଟ ଗଲେ ସାଙ୍ଗେ ସାଙ୍ଗେ ହୋଇଯିବ ଆ ଯ ଯେଉଁ ଆପଣ ଜଲଦି କରିବେ ତାହେଲେ କହୁଛନ୍ତି ତ ହଉ ସେ ଆଉ ଥଣ୍ଡାଟା ଛାଡ଼ିନି ମାନେ ଭଲ ମେଡ଼ିସିନ ଦେବେ ତ ଯେମିତି ଛାଡ଼ି ଯିବ ଯେମିତି ଏମତି ବହୁତ ହଇରାଣ ଏଇନା ହେଉଛି ହଉ କାଲି ମୁଁ ଯେଉଁ ଯିବି କାଲି ଯେଉଁ ଯିବି ଖୋଲିଥିବେ ତ ମେଡ଼ିକାଲ ଏହି ସକାଳେ ମୁଁ ଏଗାର ଟା ବାରଟା ବେଳେ ଗଲେ ଥିବେ ତ ହଉ ମୁଁ କାଲି ଏଗାରଟା ବେଳକୁ ଯିବି ଆପଣ କହିବେ ଆଉ ମୋ ନାଁଟା ମନେରଖି ଦିଅନ୍ତୁ ଆଉ ଇଏ ମୁଁ ଆପଣଙ୍କ ନମ୍ବରଟା ଟିକେ ଦେଇ ପାରିବେକି ମୁଁ ଗୋଟିଏ ମେସେଜ କରିଦେବି ହଉ ଆଉ ରହିବି ଆଉ